ମୁଁ ଛୋଟ ବ୍ୟବସାୟ କରେ ସେ ବ୍ୟବସାୟ ହେଉଛି ସିଲେଇ ମୋତେ ସିଲେଇ କରିବାକୁ ବହୁତ ଭଲ ଲାଗେ ମୁଁ ଅନେକ ପ୍ରକାରର ଡ୍ରେସ୍ ସବୁ ସିଲେଇ କରେ ଏବଂ ଅଗରବତୀ ବି ତିଆରି କରେ ମୋତେ ଏହି କାମ ବହୁତ ଭଲ ଲାଗେ